ମୋତେ ସାମ୍ପ୍ରଦାୟକ ଦଙ୍ଗା ବିଷୟରେ ଲେଖିବାକୁ ଇଚ୍ଛା ହୁଏ କିନ୍ତୁ ମୋତେ ଡର ଲାଗେ ଏପରି ଏକ ସମ୍ବେଦନଶୀଳ ବିଷୟରେ ଲେଖିବାକୁ ଭାରତ ବର୍ଷରେ ବହୁତ ସମୟରେ ହିନ୍ଦୁ ଆଉ ମୁସଲମାନମାନେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିଥାନ୍ତି ଏହା କାରଣ ହେଉଛି ବୁଝାବଣାର ଅନେକ ସମ୍ପ୍ରଦାୟ ଭାବିଥାନ୍ତି ନିଜ ଧର୍ମ ଶ୍ରେଷ୍ଠ ସେଥିପାଇଁ ସେମାନେ ତା'ର ବିପରୀତ ଧର୍ମକୁ ବିରୋଧ କରିଥାନ୍ତି ଏପରି ଧର୍ମ ଲାଗିଲେ କେବଳ ଆମମାନଙ୍କର ହିଁ କ୍ଷତି ହୁଏ ସାମ୍ପ୍ରଦାୟକ ଦଙ୍ଗା କେବଳ ଆମର ହିଁ କ୍ଷତି କରିଥାଏ ଆଉ କାହାର କିଛି କରିନଥାଏ ସେଥିପାଇଁ ଆମେ ସବୁବେଳେ ନିଜ ଧର୍ମକୁ ବିଶ୍ଵାସ ତ କରିବା ତ ଠିକ୍ ଅଛି କିନ୍ତୁ ଏହିପରି ସାମ୍ପ୍ରଦାୟକ ଦଙ୍ଗା ସୃଷ୍ଟି କରିବା ନାହିଁ ଯେହେତୁ ଆମେ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ରହୁଛୁ ସେଥିପାଇଁ ଆମେ ସାମ୍ପ୍ରଦାୟକ ଦଙ୍ଗା କେବେବି କରିବା ନାହିଁ